ଆଜ୍ଞା ନମସ୍କାର ମୁଁ ଅନସୂୟା ମହାରଣା କହୁଅଛି ଆମ ଘର ଗଙ୍ଗାରାମ ପୁର ପଟଣାରେ ଅବସ୍ଥିତ ମୋର କାଲି ସପରିବାର ସହିତ ଭୁବନେଶ୍ୱର ଯିବାର ଅଛି କାରଣ ସେ ଭୁବନେଶ୍ୱରରୁ ହିଁ ଷ୍ଟେସନରୁ ବସି ଆମକୁ ଯିବାକୁ ଅଛି ବାହାର ଜାଗାକୁ ଆପଣ ଦୟାକରି ଆଠଟା ବେଳେ ଆସି ପହଞ୍ଚନ୍ତୁ ବାରଟା ବେଳେ ଆମର ରେଳର ଷ୍ଟେସନର ଟାଇମ୍ ଅଛି ଆପଣ ଯଦି ଲେଟ୍ରେ ଆସି ପହଞ୍ଚିବେ ତା'ହେଲେ ମୋର ଯିବା ଲେଟ୍ ହେଇଯିବ ମୁଁ ରେଳ ମୋର ଷ୍ଟେସନ ଫେଲ୍ ହୋଇଯାଇ ବି ମଧ୍ୟ ପାରେ ମୋର ଅର୍ଜେଣ୍ଟରେ କାମ ଅଛି ମୋର ପହଞ୍ଚିବା ନିହାତି ଜରୁରୀ ମୋର ସାଙ୍ଗର ବାହାଘର ଅଛି ଆମେ ସେଥିପାଇଁ ପରିବାର ସହିତ ଯାଉଅଛୁ ଆପଣ ଦୟାକରି ଜଲଦି ପହଞ୍ଚିଯାନ୍ତୁ ଆଠଟା ବେଳେ ପହଞ୍ଚି ଆସିକି ଆମ ଘର ପାଖରେ ପହଞ୍ଚନ୍ତୁ ଆମେ ଯିବା ପାଇଁ ଜରୁରୀ ମନେ କରୁଅଛୁ